ହ୍ୟାଲୋ କିଏ କହୁଥିଲେ

କ'ଣ କାମ ଅଛି କି କେଉଁ ଜାଗାରେ କେଉଁ ଜାଗାରେ ଚୋରି ହୋଇଛି ଆପଣ ସୁରକ୍ଷିତ ଅଛନ୍ତି ତ ଆପଣଙ୍କ ବ୍ୟାଗ୍ରେ କ'ଣ କ'ଣ ଥିଲା ଆପଣଙ୍କର କେତେ ଜଣ ଷ୍ଟାଫ୍ ଦରକାର ଦୁଇ ଜଣ ଆମେ ଦଶ ମିନିଟ୍ ଭିତରେ ଯାଇକି ଆପଣଙ୍କ ପାଖେରେ ପହଞ୍ଚୁଛୁ କେଉଁଠି ରଖିଥିଲେ ଯେ ଚୋରି ହୋଇଗଲା ଆପଣଙ୍କର ଆଉ କ'ଣ ଚୋରି ହୋଇଛି କି ଆପଣ ସୁରକ୍ଷିତ ଅଛନ୍ତି ତ ତୁମ ଚେନ୍ଟା କେତେ ଭରିର ଥିଲା ଆଉ କେତେ ଟଙ୍କା ପାଞ୍ଚ ହଜାର ଟଙ୍କା ଏବେ ଯିବା ପାଇଁ କ'ଣ ଅସୁବିଧା ଅଛି କି ଦଶ ମିନିଟ୍ ଭିତରେ ଯାଇକି ପହଞ୍ଚୁଛୁ ଆପଣ ଲୋକେସନ୍ଟା ପଠାନ୍ତୁ ହଉ ମୁଁ ନେଇକି ଦଶ ମିନିଟ୍ ଭିତରେ ପହଁଚୁଛି ଥାଆନ୍ତୁ ସେଇଠି ଆମର ଷ୍ଟାଫ୍ ବାହାରକୁ ଯାଇଛନ୍ତି ଆସନ୍ତୁ ମୁଁ ନେଇକି ଯିବି ଆପଣ ସେଇଠୁ ଆପଣ ସେଇଠୁ କୁଆଡ଼େ ଯିବେନି ସେଇଠି ଠିଆ ହୋଇଥାନ୍ତୁ ଆପଣଙ୍କର ଆଉ କ'ଣ ହଁ ଆଉ କ'ଣ ଅସୁବିଧା ହେଲେ ଜଣେଇବେ କଲ୍ କରିକି ଆପଣ ଗୋଟେ ନମ୍ବର୍ ରଖନ୍ତୁ ସେଇ ନମ୍ବର୍ଟାରେ କଲ୍ କରିଦେବେ ସାଙ୍ଗେସାଙ୍ଗେ ସେଭେନ୍ ଏଇଟ୍ ସେଭେନ୍ ଥ୍ରୀ ଥ୍ରୀ ଜିରୋ ନାଇନ୍ ଡବଲ୍ ସେଭେନ୍ ୱାନ୍ ହଁ ଯାହା ଅସୁବିଧା ହେବ ଏଇ ନମ୍ବର୍ରେ କଲ୍ କରିବେ ମୁଁ ସାଙ୍ଗେସାଙ୍ଗେ ଆମ ଥାନାରେ କେହି ନାହାନ୍ତି ହଁ ଯାଉଛି ଷ୍ଟାଫ୍ ଆସିଗଲେ ମୁଁ ସାଙ୍ଗେସାଙ୍ଗେ ଯାଇକି ପହଞ୍ଚିବି ହଁ ଯାଉଛି ରଖୁଛି